ଇଂରେଜମାନେ ଯେତେବେଳେ ଭାରତକୁ ଆସିଥିଲେ ପରେ ପରେ ଓଡ଼ିଶାକୁ ମଧ୍ୟ ଆକ୍ରମଣ କରିଲେ ଓଡ଼ିଶାର ରାଜାମାନଙ୍କ ସାହସ ଦେଖି ସେମାନେ ଓଡ଼ିଶାକୁ ଆକ୍ରମଣ କରିବାକୁ ଚେଷ୍ଟା କରିପାରିଲେ ଇଂରେଜମାନେ ଭାରତକୁ ଧୀରେ ଧୀରେ ଅଧୀନ କରିବାକୁ ଲାଗିଲେ ଏବଂ ଓଡ଼ିଆମାନଙ୍କର ଶାସନ ନିଜ ହାତକୁ ନେଇ ଓଡ଼ିଶାର ଲୋକମାନଙ୍କୁ ନିଜ ଅଧୀନରେ କରିନେଲେ ଯାହାଦ୍ୱାରା ଓଡ଼ିଆ ଭାଷା ଧୀରେ ଧୀରେ କମିବାକୁ ଲାଗିଲା ସ୍କୁଲ ଓ କଲେଜର ଇଂରାଜୀରେ ସବୁକିଛି ଆଜିକାଲି ପଢ଼ାଯାଉଛି ବର୍ତ୍ତମାନ ଆମ ରାଜ୍ୟ ସରକାର ଓଡ଼ିଆ ଭାଷାର ଉନ୍ନତି ଏବଂ ଏହାର ବିକାଶ ନିମନ୍ତେ ବହୁତ ପ୍ରକାର ଚେଷ୍ଟା କରୁଛନ୍ତି ଓଡ଼ିଆ ଭାଷା ଇଂରାଜୀ ଓ ସଂସ୍କୃତ ଠାରୁ ଅତି ସରଳ ଓଡ଼ିଆ ଭାଷା ଲୋକମାନେ ବହୁତ ସରଳ ଭାବରେ ବୁଝିପାରନ୍ତି ଏବଂ ପଢ଼ାରେ ବି କଷ୍ଟ ହୁଏ ନାହିଁ ଜଲ୍ଦି ପଢ଼ିପାରନ୍ତି ଛୋଟ ପିଲାମାନେ ଓଡ଼ିଆ ଭାଷା ଦ୍ୱାରା ପରୀକ୍ଷାରେ ଭଲ ନମ୍ବର ରଖିଥାନ୍ତି ଆଜିକାଲି ପିଲାମାନେ ଇଂରାଜୀ ଓ ସଂସ୍କୃତକୁ ଅଧିକ କଷ୍ଟ ବୋଲି ଭାବୁଛନ୍ତି କିନ୍ତୁ ଓଡ଼ିଆକୁ ଅତି ସରଳ ବୋଲି ଭାବିଥାନ୍ତି